ଘରେ ବଗିଚା ରକ୍ଷଣ ବେକ୍ଷଣ କରିବା ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଇଁ ବହୁତ ସହଜ ହେଇଥାଏ କିନ୍ତୁ ସହରାଞ୍ଚଳ ଲୋକମାନଙ୍କ ପାଇଁ ଟିକେ କଷ୍ଟ ସାଧ୍ୟ ହେଇଥାଏ କାରଣ ସେମାନେ ଅଧିକ ମାତ୍ରାରେ ଚାକିରୀ କରନ୍ତି ଏବଂ ଗାଁ ଲୋକ କ୍ଷେତ କାମ କରନ୍ତି ସେଥିପାଇଁ ସେମାନଙ୍କୁ କଷ୍ଟ ହୁଏ ନାହିଁ କିନ୍ତୁ ସହର ଲୋକମାନଙ୍କ ପାଇଁ ବଗିଚା କଲେ ବହୁତ ଶରୀର ପାଇଁ ଭଲ ହେଇଥାଏ କାହିଁକିନା ସେମାନେ ଶାରୀରିକ ପରିଶ୍ରମ କରିନଥାନ୍ତି ସେଇଥିପାଇଁ ଘରେ ବଗିଚାଟି ଥିଲେ ସେଠି ଯଦି କାମ କରନ୍ତି ହେଲେ ତାଙ୍କର ଶାରୀରିକ ପରିଶ୍ରମ ହେଇଥାଏ ଯାହାଦ୍ୱାରା ତାଙ୍କ ଏକ୍ସରସାଇଜ କରିବା ସମାନ ହେଇଥାଏ ସେମାନେ ସହର ଲୋକମାନେ ଶାରୀରିକ ପରିଶ୍ରମ ନ କରିବା ହେତୁ ସେମାନେ ସକାଳେ ବହୁତ ବ୍ୟାୟାମ ମଧ୍ୟ କରିଥାନ୍ତି କିନ୍ତୁ ଯଦି ବଗିଚାଟି ଥିଲେ ସେଠି ବ୍ୟାୟାମ ମଧ୍ୟ ହବ ଏବଂ ତାଙ୍କର ବଗିଚା ପରିଚର୍ଜା ମଧ୍ୟ ହବ ସେଥିପାଇଁ କିନ୍ତୁ ସେମାନଙ୍କ ସମୟ ଅଭାବ ସେଥିପାଇଁ ସେମାନଙ୍କ ବଗିଚା କଲେ ତାଙ୍କ ଦେହ ଶାରୀରିକ ଭଲ ହେଲେ ମଧ୍ୟ ସେମାନଙ୍କ ସମୟ ବହୁତ କମ୍ ସେଥିପାଇଁ ସେମାନଙ୍କୁ ଟିକେ କଷ୍ଟ ସାଧ୍ୟ ହବ କିନ୍ତୁ ଗାଁ ଲୋକମାନେ ବହୁତ ବିଲରେ କାମ କରନ୍ତି ଚାଷ ଉପରେ ନିର୍ଭର କରନ୍ତି ସେଇଥିପାଇଁ ତାଙ୍କର କିଛି କଷ୍ଟ ନାହିଁ ସେମାନେ ଆକୁ ପରିଶ୍ରମ ମନେ କରନ୍ତି ନାହିଁ କିମ୍ବା ଘରେ ବହୁତ ଲୋକ ଥିବାରୁ ସମସ୍ତେ ଘରେ ରୁହନ୍ତି କ୍ଷେତ କାମ କରନ୍ତି ଘରେ ସମସ୍ତେ କିଏ ନହେଲେ କିଏ ଜଣେ ସେ ପରିଚର୍ଜା କରିଥାନ୍ତି ଆଉ ବଗିଚା ରକ୍ଷଣ ବେକ୍ଷଣ ବହୁତ ସହର ଲୋକ ଅପେକ୍ଷା ଗାଁ ଲୋକ ଭଲ କରିଥାନ୍ତି